ମୁଁ ଯେତେବେଳେ କୌଣସି କାମରେ ବାହାରକୁ ଯାଇଥାଏ ସେହି ସମୟରେ ମୋର ବଗିଚାକୁ ମୋର ଭାଇ ଏବଂ ମୋର ଜଣେ ଜଗୁଆଳି ଅଛି ସେମାନଙ୍କୁ ଦାୟିତ୍ୱ ଦେଇ ମୁଁ ବାହାରକୁ ଯାଇଥାଏ ମୁଁ ବାହାରକୁ ଗଲା ବେଳେ ସେମାନଙ୍କୁ ମୁଖ୍ୟତଃ କହିଥାଏ ସେମାନେ ମୋର ବଗିଚାର ଗଛ ଗୁଡ଼ିକ ଦେଖାଶୁଣା କରିବେ ଠିକ ଟାଇମ୍ରେ ତାକୁ ପାଣି ଦେବେ ତାର ଘାସ ବାସ କେମିତି ବାଛିବେ ଗଛ ଗୁଡ଼ିକ କେମିତି ସୁରକ୍ଷିତ ରହିବ ତାର ବ୍ୟବସ୍ଥା ସେମାନେ କରିବେ ଏବଂ ମୁଁ ବାହାରକୁ ଗଲେ ମଧ୍ୟ ସେମାନଙ୍କୁ ଫୋନ କରି ତଦାରଖ କରୁଥାଏ ମୋର ବଗିଚାଟି କିଭଳି ସୁରକ୍ଷିତ ଅଛି